ଗୀତ ଗାଇବା ପାଇଁ ମାନେ ସଙ୍ଗୀତ ଶୈଳୀ ବହୁତ ଚାରି ପାଞ୍ଚ ଛଅ ପ୍ରକାର ମୋତେ ତ ମୋର ନଲେଜ ନାହିଁ କିନ୍ତୁ ମୁଁ ଯେତିକି ଜାଣିବା ଦରକାର ଭୋକାଲ ସଙ୍ଗ ଅଛି ତାପରେ ଲୁଫି ସଙ୍ଗ ଅଛି ବଲିଉଡ଼ ସଙ୍ଗ ଅଛି ତାପରେ ବହୁତ ପ୍ରକାର ସଙ୍ଗ ଅଛି କିନ୍ତୁ ମୋତେ ବଲିଉଡ଼୍ର ମାନେ ଲୁଫି ସଙ୍ଗ ଭଲଲାଗେ ଆଉ ଲଭ୍ ସଙ୍ଗ ଭଲଲାଗେ ସ୍ୟାଡ଼ ସଙ୍ଗ ଭଲଲାଗେ ବଲିଉଡ଼୍ର ଓଡ଼ିଆରେ ବି ସେମିତି ଓଡ଼ିଆର ଓଡ଼ିଆ କ୍ଲାସିକାଲ୍ ସଙ୍ଗ୍ ଭଲଲାଗେ ଓଡ଼ିଆର ମାନେ ଇଏ ସଙ୍ଗ ମାନେ ବଲିଉଡ଼ ଅରିଜିତ ସିଂ ଯାହାକି ମାନେ ସବୁ ପ୍ରକାର ମାନେ ଗୀତ ଶୈଳୀ ଯାହାବି ହଉ ମୋତେ ଭଲଲାଗେ କାଇଁକିନା ମାନେ ଗୋଟେ ଯେତେବେଳେ ମାଇଣ୍ଡରେ ଟେନସନ୍ ଥିବ କି ଆମେ ଯେତେବେଳେ ବି ମାନେ ଗୋଟେ ମାନେ ନିଦ ହଉନଥିବ କି ଯାହା ବି ହଉ ଷ୍ଟ୍ରେସ୍ରେ ଥିବା ସେତେବେଳେ ଗୀତ ହିଁ ଆମର ଜୀବନ ସଙ୍ଗୀତ ମାଧ୍ୟମରେ ହିଁ ଆମର ଗୋଟେ ମାନେ ଯେତେ ମାଇଣ୍ଡ ମାନେ ଟେନସନ ଥିବ ରିଲାକ୍ସ ହେଇଯାଏ ମାଇଣ୍ଡ ମାନେ ଅରିଜିତ ସିଂ ଗୀତଟା ଶୁଣିବ ମାନେ କ୍ଲାସିକାଲ୍ ସଙ୍ଗ୍ ଅରିଜିତ ସିଂଟା ଶୁଣିବ ମାନେ ଲଭ୍ ମ୍ୟୁଜିକ୍ ଶୁଣିବ ମାନେ ଦିଲ୍ଖୁସ୍ କରିଦେବ ଓଡ଼ିଆରେ ଆମର ମାନେ କେତେଟା ଗୀତ ଆମର ଓଡ଼ିଆରେ ବାବୁଲ ସୁପ୍ରିୟ ହଉ ତାପରେ ସୁରେଶ ଵାଧକର ହଉ ସାଡ଼ ସଙ୍ଗ ମାନେ ମାନେ ସୁମଧୁର ମାନେ ଗୀତଟା ଶୁଣିବ ମାନେ ତୁମକୁ ମାନେ ତୁମକୁ ଗୋଟେ ଅଲଗା ଦୁନିଆକୁ ନେଇଯିବ ଆଉ ସେଇ ଏଇପ୍ରକାର ଗୀତ ମାନେ ସଙ୍ଗୀତ ଶୈଳୀ ମୋତେ ଭଲ ଲାଗେ ଆଉ ମୁଁ ନିଜେ ବି ଏଇ ପ୍ରଫେସନ୍ରେ ଅଛି ମାନେ ଏଇ ଗୀତ ଲାଇନ୍ରେ ଅଛି ତ ମୋତେ ଏଇଭଳିଆ ସା ଗୀତ ହିଁ ଏଇଭଳିଆ ଶୈଳୀ ଭଲଲାଗେ କିନ୍ତୁ ପ୍ରାୟ ସବୁ ଗୀତ ମୋତେ ଶୁଣିବାକୁ ଭଲଲାଗେ ସେମିତି ଶୈଳୀ ସବୁ ଶୈଳୀ ମୁଁ ପ୍ରିଫର କରେ ଯେଉଁଟା ମୋତେ ସ୍ୱର ହିସାବରେ ମୋତେ ଭଲଲାଗେ ମୁଁ ସେଇ ଗୀତଟା ପ୍ରାୟ ଶୁଣେ